ହ୍ୟାଲୋ ହଁ ହ୍ୟାଲୋ ଆଜ୍ଞା କୁହନ୍ତୁ ହଁ ଅଛି ଆଜ୍ଞା

ହ ହଉ ହଉ ଆଜ୍ଞା କେଉଁଠିକୁ ଯିବେ ମହେନ୍ଦ୍ରଗିରି ହଁ ହଁ ହଁ ହଁ ହଁ ହଉ ଆଜ୍ଞା ହଉ ହଉ ମହେନ୍ଦ୍ରଗିରି ଯିବି ନା କେଉଁ ସମୟରେ ଯିବି ହଁ ହଉ ହଉ ସେଇଠି ଭୋଜିି ହେଉଛି ଭୋଜିି ଭାତ ହେଉଛି ଖାଇ ପିଇକି ଆସିବା ହଉ ଆଜ୍ଞା ହଉ ଆଉ ପରିବାର ନେଇକି ଯିବି ଆଉ ହଉ ହଉ ଠିକ୍ ଅଛି ହଁ ଯେମିତି ହେଲେ ଯିବି ଆଉ ହଁ ହଁ ଯିବି ହଉ ହଉ